ଦେଖନ୍ତୁ ଖାଦ୍ୟ ଜଳ ପାନୀୟ ଭଳି ଆମର ପୋଷାକ ବି ଗୋଟେ ଦୈନଦିନ ଜୀବନରେ ନିହାତି ଦରକାର ଯାହାକୁ ଆମେ ଲଜ୍ଜା ନିବାରଣ ପାଇଁ ବ୍ୟବହାର କରୁଛେ ଯେମିତି ଆମର ଦେହର ପରିଷ୍କାରତା ଦରକାର ସେମିତି ଆମର ପୋଷାକ ବି ପରିଷ୍କାର ରହିବା ଦରକାର ତ ଆମେ ବି ପୋଷାକପତ୍ର ବ୍ୟବହାର କରୁଛେ ତାକୁ ବି ସଫାସୁୁତୁରା ରଖୁଛେ ବଜାରରେ ତ ବିଭିନ୍ନ ପ୍ରକାରର ଏବେ ଡିଟରଜେଣ୍ଟ୍ ଆସିଗଲାଣି ଯାହାର ଯେଉଁଟା ପସନ୍ଦ ସେମାନେ ତାକୁ ବ୍ୟବହାର କରୁଛନ୍ତି ଲୁଗାପଟା ଧୋଉଛନ୍ତି ତ ପୋଷାକ ଧୋଇବା ବେଳେ ଏମିତି ବେଳେବେଳେ ହୁଏ ଏବେ ସବୁ ତ ହେଇଗଲାଣି ମଟର୍ରେ ପାଣି ଉଠୁଛି ଟାଙ୍କିରେ ପାଣି ଲୋଡ଼୍ ରହୁଛି କିଛି କିଛି ଲୋକ ଥାନ୍ତି ଡ୍ରେସ୍ ଧୋଇଲା ସମୟରେ ପାଣି ଟ୍ୟାପ୍ ଚାଲିଥିବ ପାଣି ନଷ୍ଟ ରହୁଥିବ ଏତେ ପାଣି ବି ଦରକାର ନଥିବ କେମାନେ ସେମାନେ ଚାଲି ଥିବ ତ ଆମେ ଜଳ ବଞ୍ଚାଇବା ପାଇଁ ଜଳ ନ ନଷ୍ଟ କରିବା ପାଇଁ ଅଧିକ ଆମର ଯେତିକି ଆବଶ୍ୟକ ଆମେ ସେମିତି ଯଦି ବ୍ୟବହାର କରିବା ନିଜେ ଯଦି ଆମେ ସଚେତନ ହବା ଆମର ଜଳର କମି ପାରିବ ଧୋଇବା ସମୟରେ ଆମେ ଦେଖିଲେ ଆମର ଡ୍ରେସ୍ ପଟା ଧଉଛେ ଆମର ଗୋଟେ ବାଲ୍ଟି ପାଣିରେ ପ୍ରଥମେ ଡିଟରଜେଣ୍ଟ୍ ପକେଇ ଆମେ ଧୋଇପାରିବା ତ ଆମର ଟ୍ୟାପ୍ ଖୋଲା ରଖିବା କାହିଁକି କିଛି ପାଣି ଆଣିଲେ ଡିଟରଜେଣ୍ଟ୍ ଦେଲେ ଡ୍ରେସ୍ ଧୋଇଲେ ପୁଣି କିଛି ପାଣି ଆଣିଲେ ଡ୍ରେସ୍ କିଛି ଧୋଇଧାଇ ଦେଲେ ପାଣି ଫୋପାଡ଼ିଲେ ପୁଣି ଗୋଟେ ଥର ପାଣି କିଛି ଭରିଲେ ସେ ଡ୍ରେସ୍ ଧୋଇ ଚିପୁଡ଼ି ଆମେ ଆମର ତାକୁ ଶୁଖେଇଲେ ଆମେ ଖରା ଦିନରେ ଖରା ସମୟରେ ଶୁଖଉଛେ କିମ୍ବା କିଛି ସମୟ ଆମେ ଦଉଛେ ବି ନାହିଁ ଟିକେ ଖରା ବାଜିଲେ ଆମେ ଛାଇରେ ଦବା ପୋଷାକର ରଙ୍ଗ ଉଡ଼ିଯିବ ନଷ୍ଟ ହେଇଯିବ ବର୍ଷା ଦିନେ ବି ଟିକେ ଅସୁବିଧା ହୁଏ ଯେହେତୁ ଖରା ନ ଥାଏ ଆମେ କିଛି ସମୟ ଖୋଲା ପବନ ତଳେ ଶୁଖଉଛେ ଖରା ହଉଥିବ ଯଦି ଟିକେ ଦେଖେଇ ଦେଇକିରି ଘରେ ବି ଫ୍ୟନ୍ କି ହଉ କି ପବନ ତଳେ ହଉ ଛାଇ ଜାଗାରେ ବି ଶୁଖଉଛେ ତ ତାଦ୍ୱାରା ବି ଆମର ଡ୍ରେସ୍ର କଲର୍ ବି ନଷ୍ଟ ହଉନି ଏମିତି ଆମେ ପାଣି ନଷ୍ଟ ନକରି ଅଳ୍ପ ଅଳ୍ପ ପାଣିରେ ଦୁଇ ଥର ଧୋଇକି ଆମେ ବି ଡ୍ରେସ୍ ପରିଷ୍କାର କରିକିରି ଶୁଖେଇ ପାରୁଛେ ଆଉ ତାକୁ ବି ବ୍ୟବହାର କରିପାରିବା ତ ଆମେ ସତର୍କ ହେଲେ ଆମର ଜଳ ନଷ୍ଟ ହେବ ନାହିଁ ଜଳ ବି ଆମର ବହୁତ ଦରକାର ହେଉଛି ଖାଲି ଡ୍ରେସ୍ ଧୋଇବା ପାଇଁ ନୁହେଁ ଆମର ଖାଇବା ଟୁ ଗାଧେଇବା ଟୁ ଗଛ ଲତା ପଶୁ ପକ୍ଷୀ ଯେତେ ଜୀବଜଗତ ଅଛନ୍ତି ସମସ୍ତେ ଜଳ ପାଇଁ ବ୍ୟାକୁଳ କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ବି ସୃଷ୍ଟି ନାଶ ତ ଆମେ ନିଜେ ସତର୍କ ରହିବା ଆମର ନିତ୍ୟ ଆବଶ୍ୟକ ଯେତିକି ଜଳ ଦରକାର ଆମେ ଯଦି ନିଜେ ଚେଷ୍ଟା କରି ଆମର ଆବଶ୍ୟକ ଅନୁଯାୟୀ ଜଳ ଖର୍ଚ୍ଚ କରିବା ତ ଆମର ଜଳ ନଷ୍ଟ ହବ ନାହିଁ କି ଆମକୁ ଆଗାମୀ ଭବିଷ୍ୟତରେ ପାଣିର ଅସୁବିଧା ପଡ଼ିବ ନାହିଁ